ହଁ ଆମ ପାଖରେ ବର୍ତ୍ତମାନ ଏଲ୍ ପି ଜି ସଂଯୋଗ ଅଛି କାରଣ ପୂର୍ବରୁ ଯେତେବେଳେ ଆମେ କାଠର ବ୍ୟବହାର କରୁଥିଲୁ ସେତେବେଳେ ଆମେ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଥିଲୁ ବିଶେଷ କରି ବର୍ଷା ଦିନରେ ଯେତେବେଳେ ବର୍ଷା ଦିନରେ ବର୍ଷାରେ କାଠଗୁଡ଼ିକ ଓଦା ହେଇଯାଏ ଏବଂ ଭଲଭାବେ ଜଳେ ନାହିଁ ଏବଂ ଏହାଦ୍ୱାରା ରୋଷେଇ ମଧ୍ୟ ଠିକ୍ ସମୟରେ ହୋଇପାରେ ନାହିଁ ଏହା ତେଣୁ ଆମେ ଏଲ୍ ପି ଜି ବ୍ୟବହାର କଲୁ ଯେଉଁମାନେ କାଠର ବ୍ୟବହାର କରନ୍ତି ସେମାନଙ୍କ ଘରେ କେହି ନା କେହି ରୋଗୀ ଥିବେ ଅର୍ଥାତ୍ ସେ ରୋଷେଇ କରନ୍ତି କାରଣ କାଠର ବ୍ୟବହାର ଦ୍ୱାରା ଧୂଆଁ ବହୁତ ମାତ୍ରାରେ ବାହାରିଥାଏ ଏବଂ ସେହି ଧୂଆଁ ପରିବେଶକୁ ପ୍ରଦୂଷଣ କରିଥାଏ ଏବଂ ଏହି ପରିବେଶ ପ୍ରଦୂଷଣ ଦ୍ୱାରା କେବଳ ଘରେ ରହୁଥିବା ଲୋକମାନଙ୍କୁ ନୁହଁ ସମସ୍ତଙ୍କର ହାନି ହୋଇଥାଏ ଏବଂ ଏହି ଧୂଆଁକୁ ସେବନ କଲେ ବିଭିନ୍ନ ରୋଗ ମଧ୍ୟ ହୋଇଥାଏ ବିଶେଷ କରି ମୁଖ୍ୟ କାରଣ ହେଉଛି ବାସନଗୁଡ଼ିକ କଳା ହୋଇଯାଏ ଯଦି ଆମେ କାଠରେ ରୋଷେଇ କରିବା ତାହେଲେ ଆମକୁ ସବୁବେଳେ ଚୁଲି ପାଖରେ ବସି ତାକୁ ଜଗିବାକୁ ପଡ଼ୁଥିଲା କାରଣ ଯଦି ଆମେ ଜଗିବା ନାହିଁ ନିଆଁଟି ଲିଭିଯିବ ଏବଂ କାଠକୁ ପୁଣି ମୁହଁରେ ଦେବାକୁ ପଡ଼ିବ ଯାହାଦ୍ୱାରା ଆମର ଅନେକ ସମୟ ନଷ୍ଟ ହେଉଥିଲା ଏବଂ ବାସନଗୁଡ଼ିକ ମଧ୍ୟ କଳା ହୋଇଯାଉଥିଲା ଯାହାଫଳରେ ଆମେ ଅସୁବିଧାର ସମ୍ମୁଖୀନ ହେଉଥିଲୁ ଏହିଭଳି ଅନେକ କାରଣ ଅଛି ଯାହା ଫଳରେ ଆମେ ବିଭିନ୍ନ ଚିନ୍ତାରେ ସମ୍ମୁଖୀନ ହେଉଥିଲୁ କିନ୍ତୁ ବର୍ତ୍ତମାନ ଆମ ପାଖରେ ଏଲ୍ପିଜିର ସଂଯୋଗ ଅଛି ଏହାଦ୍ୱାରା ଆମେ ଅନେକ ସୁବିଧାର ସମ୍ମୁଖୀନ ହେଉଛୁ ଯେପରିକି ଏଲ୍ପିଜିରୁ ଧୂଆଁ ବାହାରୁ ନାହିଁ କାଠ ଓଦା ହେବାର ଡର ମଧ୍ୟ ନାହିଁ ଏବଂ ବାସନଗୁଡ଼ିକ କଳା ମଧ୍ୟ ହୁଏନାହିଁ ଏଲ୍ ପି ଜି ଦ୍ୱାରା ଆମେ ବହୁତ ସୁବିଧା ପାଇପାରୁ କେବଳ ଆମେ ନୁହେଁ ସମସ୍ତେ ଯେଉଁମାନେ ଏଲ୍ ପି ଜି ବ୍ୟବହାର କରନ୍ତି ସେମାନେ ସମସ୍ତେ ସୁବିଧା ପାଇପାରୁଛନ୍ତି ଏଇଭଳି ଭାବରେ ଯେଉଁମାନେ ବର୍ତ୍ତମାନ କାଠକୁ ବ୍ୟବହାର କରନ୍ତି କରୁଛନ୍ତି ସମସ୍ତେ କାଠକୁ ଛାଡ଼ି ଏଲ୍ପିଜିର ବ୍ୟବହାର କରିବା ଉଚିତ୍ କାରଣ ଏଲ୍ ପି ଜି ବହୁତ ସୁବିଧା ଦେଇଥାଏ ଏବଂ ତାଦ୍ଵାରା ପରିବେଶ ମଧ୍ୟ ଠିକ୍ ଭାବରେ ରହିଥାଏ କେବଳ ଆମକୁ ନୁହେଁ ବନ୍ୟ ଜୀବଜନ୍ତୁ ଏହାଦ୍ୱାରା ଠିକ୍ ଭାବରେ ବଞ୍ଚିପାରିବେ